ଆମ କନ୍ଧମାଳ ଜିଲ୍ଲାରେ ଅଧିକାଂଶ ଲୋକ ଆଦିବାସୀ ମାନେ ରହୁଛନ୍ତି ତାଙ୍କର ଭାଷା କୋଇ ଭାଷା କଥାବାର୍ତ୍ତାରେ ଟିକେ ତାଙ୍କର ଓଡ଼ିଆ ଭାଷାଠୁ ଭିନ୍ନ ତାଙ୍କର ଆର୍ଥିକ ସ୍ଥିତି ଏତେ ଭଲ ନଥାଏ ସେମାନଙ୍କୁ ସହାୟତା କରିବାକୁ ବିଭିନ୍ନ ସଂଗଠନ ରହିଛି ଘରୋଇ ସଂସ୍ଥା ଗୁଡ଼ିକ ମଧ୍ୟ ରହିଛି ସେମାନେ ଆଦିବାସୀ ଲୋକମାନେ ତାଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ଆଦିବାସୀ ଲୋକମାନଙ୍କ ବିଭିନ୍ନ କାମରେ ଯାଉଛନ୍ତି ବୁଢ଼ା ବୁଢ଼ୀମାନଙ୍କ ପାଇଁ ମଧ୍ୟ ଆଶ୍ରମର ବ୍ୟବସ୍ଥା ରହିଛି ଦିବ୍ୟାଙ୍ଗ ଲୋକମାନଙ୍କ ଆଶ୍ରମ କର ସଂଗଠିତ ହୋଇଛି ଆଉ ତାଙ୍କ ପାଇଁ ସୁବିଧା ଖାଇବା ପିଇବା ଠୁ ଆରମ୍ଭ କରି ରହିବା ପର୍ଯ୍ୟନ୍ତ ସୁବିଧା କରାଯାଇଛି